ଗଞ୍ଜାମ ଜିଲ୍ଲାରେ ଅନେକ ଉଲ୍ଲଖନୀୟ ସ୍ଥାନ ଲ୍ୟାଣ୍ଡ ମାର୍କ କିମ୍ବା ପର୍ଯ୍ୟଟନ ଆକର୍ଷଣ ରହିଛି ସେଗୁଡ଼ିକ ଯଥା ଶ୍ରୀ ଶ୍ରୀ ରାଧାକାନ୍ତ ମହାପ୍ରଭୁ ମନ୍ଦିର ଗୋପାଳପୁର ମେଳାଭୂମି ଗୋପାଳପୁର ଯେଉଁ ବେଳାଭୂମି ରହିଛି ସେଇଟା ବହୁତ ଆକର୍ଷଣୀୟ ବହୁତ ଭଲ ଲାଗେ ସେଠାକୁ ଗଲେ ଆସିବାକୁ ମନ ମଧ୍ୟ ହୁଏ ନାହିଁ କାରଣ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତିରମଣୀୟ ଏବଂ ସେଠା ସେଇଟା ହେଉଛିି ଏକ ପରିଦର୍ଶକ ମାନଙ୍କ ପାଇଁ ବହୁତ ସୁନ୍ଦର ସ୍ଥାନ ଏବଂ ସେଠାରେ ବହୁ ଲୋକମାନେ ବହୁତ ସମୟ କାଟନ୍ତି